ଆମର୍ ଓଡ଼ିଶାନ ଜ୍ଵର୍ ଥଣ୍ଡା ଖାଁସି ଏନ୍ତା ସବୁବେଲେ ହଉଛେ ମାନେ ଝାଡ଼ାବାନ୍ତି ହଉଛେ ହେନ୍ତା ମାନେ ଥଣ୍ଡା ଜର୍ ଖାଁସି ଝାଡ଼ା ବାନ୍ତି ସମସ୍ତଙ୍କୁ ହଉଛେ ପ୍ରାୟ ଲୁକ୍ଙ୍କୁ ହଉଛେ ଆମର୍ ଇ ଓଡ଼ିଶାରେ ଆଉ ଯେନ୍ତାକି ଆମର କୋଭିଡ଼୍ ଯେନ୍ତା ଆସିଥିଲା ମାନେ ଭାରତ୍କେ ଅଧା ସାରିଦେଇଛେ ଯେନ୍ତାକି ଆମର୍ ଓଡ଼ିଶାରେ ହେତେ ନାଇଁ ହେଇ ବର୍ତ୍ତମାନ୍ ନୂଆ ନୂଆ ରୋଗ୍ ବେମାର୍ ତ ସବୁ ଆଡ଼େ ଇଟା ହଉଛେ ଆମର୍ ଓଡ଼ିଶାରେ ଏତେବି ରୋଗ୍ ବେମାର୍ ନାଇଁ ଖାଲି ଥଣ୍ଡା ଖାଁସି ଜ୍ଵର୍ ହେନ୍ତା ହଉଛେ ଝାଡ଼ାବାନ୍ତି ପ୍ରାୟ ଲୁକ୍ଙ୍କୁ ଏନ୍ତା ହଉଛେ ଥଣ୍ଡା ଧରିଦଉଛେ ମାନେ ତଣ୍ଟି ଧରିଦଉଛେ ଆରୁ ମାନେ କାହାର୍ ଗୁଡ଼୍ ବି ଫୁଲି ଯାଉଛେ ଥଣ୍ଡାରେ ଲେସନ୍ ହେଇକରି ହେନ୍ତା ମାନେ ଖାଁସି ପ୍ରାୟ ଲୋକ୍ଙ୍କୁ ବି ହଉଛେ ଛୋଟ୍ ଛୁଆମାନ୍ଙ୍କୁ ବି ଖାଁସି ଥଣ୍ଡା ଜ୍ଵର୍ ବହୁତ୍ଟେ ହଉଛେ